ହଁ ମ୍ୟାଡ଼ାମ୍ ନମସ୍କାର୍ ବସ ଓ ହଁ ହଁ ଠିକ୍ ଅଛେ ଲେଖ୍ମା ଆପଣଙ୍କର୍ ରିପୋର୍ଟ୍ଟା ଇନେ ବସୁନ୍ ମ୍ୟାମ୍ ହଁ କହୁନ୍ ହଁ ବ୍ୟାଗ୍ଟା ଚୋରି ହେଇଯାଇଛେ କହୁଥିଲେ ନା କେନୁ କାଣା ହେଲା ମ୍ୟାମ୍ କହୁନ୍ ପୁରା କହୁନ୍ ଡ଼ିଟେଲସ୍ରେ

ସେଟା ସେ ବ୍ୟାଗ୍ ଆପଣଙ୍କର କେନ୍ କଲର୍ର ଥିଲା କି ମ୍ୟାମ୍ ହଁ ହଁ ଆପଣ୍ ଏକ୍ଲା ଥିଲେ କି ଆପଣଙ୍କର୍ ସାଙ୍ଗେ ଆଉ ବି କିଏ କିଏ ଥିଲେ ହଁ ଏନ୍ତା କାହାକେ ଡ଼ାଉଟ୍ କରୁଚନ୍ କେଁ ଯେ କି ଆପଣ୍ ଆପଣ୍ ଆସ୍ଲାବେଲେ ନେଇ ନେଇ ହଁ ସେଇଟା କହୁଚେଁ ଟ୍ରେନ୍ରେ ଆପଣ ଯେତେବେଲେ ଆସୁଥିଲେ ସେତେବେଲେ ଆପଣଙ୍କୁ କିଏ ନଜର୍ ରଖୁଛେ କାଣା ହେନ୍ତା କିଛି ଲାଗିଛେ କେଁ ହଁ ହଁ ମେମ୍ ବେଗ୍ରେ କି ହଁ ଆପଣଙ୍କର କିଛି କିମ୍ତି ସମାନ୍ ଅଛେ କି ମ୍ୟାମ୍ ସେଥିରେ

ଖୁଜିନେମା ଆପଣ୍ଙ୍କର୍ ରିପୋର୍ଟ୍ଟା ଲେଖିଦେମା ମ୍ୟାମ୍ ଆପଣ୍ଙ୍କର୍ ନାଁ ଆଉ ନମ୍ବର୍ଟା ଟିକେ କହିନେବେ ନାଁଟା ଟିକେ କୁହନ୍ତୁ ମ୍ୟାମ୍ ଆପଣ୍ଙ୍କର୍ ହଁ ଆପଣଙ୍କ ନାଁ ଆପଣ୍ଙ୍କର୍ ମୋବାଇଲ୍ ନମ୍ବର୍ କହେବେ ମ୍ୟାମ୍ ସେଭେନ୍ ଟୁ ସେଭେନ୍ ଆଉ ଆପଣ୍ଙ୍କର୍ ଘରେ କିଏ କିଏ ଅଛନ୍ ହଁ ଘର୍ଟା ଆପଣ୍ କେନୁ କହିଲେ କି ବଲାଙ୍ଗୀର୍ର ହଁ ହଁ ବେଲେ ଆପଣ୍ଙ୍କର୍ ଘର୍ଟା ହଉଛେ ବର୍ଗଡ଼୍ ସାଡ଼େ ଏଗାର ହଁ ଠିକ୍ ଅଛେ ମ୍ୟାମ୍ ଆପଣଙ୍କର ବ୍ୟାଗ୍ଟା ଖୁଜ୍ମା ଆଉ ଯେତେବେଲେ ବି ଆପଣଙ୍କର୍ ବ୍ୟାଗ୍ଟା ତ ଖୁଜ୍ମା ମ୍ୟାମ୍ ଏବେ ମୁଇଁ କହି ଦଉଚେଁ ଷ୍ଟାଫ୍ବାଲେକୁ ଯିବେ ଡ଼ିୟୁଟିରେ ଏବେ ତ ଏବେରୁ ଲଗେଇ ନଉଚେଁ ବାକି ଆପଣ୍

ଆଉ ଆପଣଙ୍କର୍ ଉପ୍ରେ କିଏ ତ ନଜର୍ ଏନ୍ତା ରଖିଥିବା ସେଥିର୍ଲାଗି ସେ ଆପଣ୍ କେତେବେଲେ ସେ ବ୍ୟାଗ୍ଟା ଛାଡ଼ିକରି ଯିବେ ତ ସେ ନେବା ହେନ୍ତା ହିସାବେ ବି ଥିବେ କେ କେ କେନ୍ସି ଲେଡ଼ିସ୍ ଜେନ୍ଟସ୍ କେ ବି କାହାର୍ ବେଲେ ଟ୍ରେନ୍ରେ ଆସ୍ଲାବେଲେ ଟ୍ରେନ୍ରେ ଆସ୍ଲାବେଲେ କାହାର୍ ସାଙ୍ଗେ ତ ହେଇଥିବେ କାଣା କଥାବାର୍ତ୍ତା ତ ହେଇଥିବେ ଏନ୍ତା କାହାକି ଲାଗିଥିବା କି ଆପଣଙ୍କୁ ବ୍ୟାଗ୍ଟା ନା କିଛି ଦେଖୁଛେ

ହଁ ନାଇଁ କାଣା କି ଏନ୍ତା ଗୁଟେ ଏନ୍ତା କେସ୍ମାନ୍କେ ଟିକେ ବାହାରେ ବେଶୀ ଚୋରି ଚକାରୀ ଇଟାମାନେ ତ ବେଶୀ କିଛି ହେସି କି ନେଇଁ ଆପଣ୍ ବି ଜାନିଥିବେ ବାହାର୍କେ କେନ୍କେ ଗଲେ ଆଉ ଟ୍ରେନ୍ମାନ୍କେ ତ ବେଶୀ ବି ହେସି ବଡ଼୍ ତ ହେତିର୍ ଲାଗି କିଏ ଆପଣ ଏକ୍ଲା ଆସୁଥିଲେ ହଁ ହଁ ଠିକ୍ ଅଛେ ସିନେ ମ୍ୟାମ୍ ଆପଣଙ୍କର୍ଟା ଦେଖିନେମା